ମୋତେ ଗୋଟେ ଆମ ସାଙ୍ଗଟା କହିଥିଲା ଗୋଟେ ସେଭିଂ କ୍ରିମ ଆଣିବାକୁ ମୁଁ ସେଭିଂ କ୍ରିମ ଲଗାଇ ଦାଢ଼ିଟା ଯେତେବେଳେ ମାରିଲି ମୋତେ ଭଲ ଲାଗିଲା ନାହିଁ କୁଣ୍ଡେଇ ହେଲା ଲଗାଇଲା ପରେ ସେ ତା ମଝିରେ ବି ମୋର ପୂରା ଘା' ହେଇଗଲା ଏମିତି ଜିନିଷ ବ୍ୟବହାର କରୁଛନ୍ତି ମୁଁ ତା ନାଁ ଅବଶ୍ୟ ଜାଣିନାହିଁ ମୋ ସାଙ୍ଗଟା କହିବାରୁ ଗୋଟେ ସେଭିଂ କ୍ରିମଟା ଆଣିଥିଲି ଏତେ ବାଜେ ସେ କ୍ରିମଟା ମୁଁ ବିଶ୍ୱାସ କରୁଥିଲିନି ସେ ମୋଟେ ମାନେ ଲଗାଇଲା ପରେ ସେ କିଛି ସମୟ ପରେ ଖାଲି କୁଣ୍ଡେଇ କାଣ୍ଡେଇ ହେଲା ମୁଁ ପୂରା ଦାଢ଼ି ମାରି ପାଇଲି ନାହିଁ ମୋତେ ଅନେକ ଟାଇମ୍ ଲାଗିଗଲା ଏବଂ ଦାଢ଼ି ମାରି ସାରିଲା ପରେ ତା ଭିତରେ ସବୁ ସେ ଗାଲ ଇଏର ସବୁ ଛଉ ଭଳିଆ କ'ଣ ହେଇଗଲା ବେକାର ଜିନିଷ ସେଇଟା ତା ନାଁଟା ସାର୍ ମୁଁ ଜାଣିନାହିଁ କ'ଣ ସେଇଟା ମୁଁ ଜାଣିନାହିଁ ଆଉ ସେ ମାନେ କ୍ରିମଟା ବ୍ୟବହାର କରି ହେବନି ଘା' ହେଲା ତା ଭିତରେ ଘା' ହେଇଗଲା ସବୁ ଆଉ ନା ମୁଁ ଆଉ ତାକୁ ବ୍ୟବହାର କରିବି ନାହିଁ